ହଁ ଆସିଲ ଆସ ଆସ ଆସ ବସ ବସ ବସ ଭାଇ କାଇଁ ଯାଇଥିଲ ଯେ ହୋ କାଇଁ ଯାଇଥିଲ ଏଇଟା ଓଃ ହଁ ହଁ ଭାଇ ଆସ ଆସ ସେନୁ ସବୁ ଅଛି ବହିପତ୍ର ସବୁ ଅଛି ଖାତାପତ୍ର ସବୁ ମିଲ୍ବା ସବୁ ଅଛେ ଭାଇ ହଁ ହଁ ଏ ବସ କାଇଁ ଯଦି ହଇରାଣ୍ ହେଇକରି ରହୁଛ ଆସ ବସ ଚିନ୍ତା କାଁ କରୁଛ ହଁ ସବୁ ମିଲ୍ବ ଭାଇ ସବୁ ତୁମର୍ କାଁଣାଟା ଦରକାର୍ ଅଛି ସବୁ ବହିପତ୍ରନୁ ତୁମର୍ ଟୁକେଲ୍ କାଁଣା କରିବେ ସବୁ ମୋତେ ବତେଇଦିଅ ମୁଁଇ ତୁମକୁ ସେଇ ଅନୁଯାୟୀ ତୁମେ ହାତ୍ ମାର ତୁମକୁ ମୁଇଁ ହୁଁ ହୁଁ ହଁ ଠିକ୍ ଅଛି ଯେ ହଁ ସବୁ ଦେବାଁ ଆରେ ଭାଇ ତୁମର୍ ଦୁକାନ୍ ଦେଇଛ ଟିକେ ରେଷ୍ଟ୍ ନିଅ ତୁମେ କାଁ ଆସିଛ ତରବର୍ ହେଉଛ ଆର୍ ଅଲଗା ଦୁକାନ୍ କେନେ ଯିବ ଅଲଗା ଦୁକାନ୍ ଗଲେ ରେଟ୍ ଲାଗ୍ବା ତୁମ୍କେ ସବୁ ଏ ରୁ ଜେଡ଼୍ ସବୁ ଦେବିଁ ମୁଇଁ ତୁମେ କେନ୍ତା ହାତ୍ ମାରୁଛ ମାର ହଁ ହାଲ୍ ଦେବ ସବୁ ତୁମେ ଦେଖୁଛଁ ଗୋଟେ ଖାତା ଦେଖୁଁଛ ବୋଲି ଏ ଦୁକାନ୍ରେ ନାଇଁ ଡୁପ୍ଳିକେଟ୍ ମାଲ୍ ଗୋଟେ ଆଣିବୁ କାଁରେ ଭାଇ ତମ୍କୁ ଆମ କାଲ୍କେ ଆମେ କାଇଁ ଯିବୁଁ ଏମ୍ତି ତ ସବୁଁ ଲୋକ ରହୁଛୁଁ ନା ହଁ ହଁ ସବୁ ସବୁ ତମେ କାଣା କାଣା ଯେ ମୋତେ ଗୋଟେ ଲିଷ୍ଟ୍ ଦିଅ ତମ୍କେ ମୁଁଇ ସବୁ ଲିଷ୍ଟ୍ ଦିଅ ମୁଇଁ ରଖ୍ବି ହଏ ଆର୍ ତୁମର୍ ନମ୍ୱର୍ ଫୋନ୍ ନମ୍ବର୍ ବି ଦେଇଥାଅ ମୁଇଁ ତୁମକୁ ଫୋନ୍ କର୍ବିଁ ସବୁ ଏ ରୁ ଜେଡ଼୍ ସବୁ ଅଛି ଆରେ ଭାଇ ତୁମକୁ ଆରେ ତମ୍କେ ଠିକ୍ ତମ୍କେ ଠିକ୍ ରେଟ୍ ଲଗାଁବି ଜାଣିଲ କି ନାଇଁ ତମ୍କୁ ସବୁ ଆରେ ଭାଇ କମ୍ପାସ୍ ବି ନଟରାଜ୍ର କମ୍ପାନୀ ୟାର୍ ବହୁତ୍ ପ୍ରକାରର କମ୍ପାସ୍ ବି ଅଛେ ତମର୍ ଚିନ୍ତା କର୍ବାର ଦରକାର୍ ନାହିଁ ସବୁଅଛି ଯଦି କହିବ ମୁଁଇ ସେ ପିଲାକୁ କହିଦେଲେ ମୋର ପିଲା ବାହାର୍ କରିଦେବା

ହଁ ଠିକ୍ ଅଛି ତୁମେ ମୋକେ ମୋର୍ ନମ୍ୱର୍ ଭି ରଖିଥାଅ କି ତୁମ ନମ୍ୱର୍ ବି ଦେଇଥାଅ ମୁଁ ତୁମକୁ ସାଙ୍ଗ୍ ସାଙ୍ଗ୍ ଫୋନ୍ କରିମି ତୁମ୍କେ ତୁମେ ଚିନ୍ତା ନାଇଁ କର ହଁ ହଁ ହଁ